ଭୌତିକ ପୁସ୍ତକ ଉପରେ ଆଜିର ପିଲାମାନେ ପଢ଼ିବା ପାଇଁ ପସନ୍ଦ କରୁନାହାଁନ୍ତି କାରଣ ଇଣ୍ଟରନେଟ୍ କି କମ୍ପୁଟର୍ରେ ପଢ଼ିବା ପାଇଁ ସେମାନେ ଅଧିକ ଇଛୁକ ହେଉଛନ୍ତି ଭୌତିକ ପୁସ୍ତକରେ ଆମମାନଙ୍କୁ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲୁ କାରଣ ବିଭିନ୍ନ କଠିନ ଶବ୍ଦ ଆସିଗଲେ ଆମେ ତାର ସମସ୍ୟାର ସମାଧାନ କରିପାରୁନଥିଲୁ ଏମିତିକି ଗଣିତରେ ବି ଆମକୁ ବିଭିନ୍ନ ସମସ୍ୟା ଆସିଲେ କଷ୍ଟ ଅନୁଭବ କରୁଥିଲୁ ଆଉ ଆମେ ତାର ସମାଧାନ ର ଉପାୟ ଖୋଜି ପାଉନଥିଲୁ କିନ୍ତୁ ଇଣ୍ଟରନେଟ୍ରେ ତାର ସେଇ ସମସ୍ୟାର ସମ୍ମୁଖୀନ ଆମେ ହେଇପାରୁନୁ କାରଣ ବିଭିନ୍ନ ଗୁଗୁଲରେ ସର୍ଚ୍ଚ କରିକି ଆମେ ତାର ସରଳୀକରଣର ଉପାୟ ଖୋଜି ପାଉଛୁ ସେଇ ସରଳୀକରଣର ଉପାୟ ପାଇଗଲା ପରେ ଆମେ ତାକୁ ସହଜରେ ବୁଝିପାରୁଛୁ ସେଥିପାଇଁ କମ୍ପୁଟର୍ କି ଇଣ୍ଟରନେଟ୍ରେ ପଢ଼ିବା ପାଇଁ ଆମକୁ ଭଲ ଲାଗୁଛି ବା ଆମେ ପସନ୍ଦ କରୁଛୁ ସେଇଭଳିଆ ଭୌତିକ ପୁସ୍ତକରେ ବିଭିନ୍ନ ଗୋଟିଏ କଠିନ ଶବ୍ଦ ଆସିଗଲା ବେଳକୁ ତାର ସରଳୀକରଣ କରିବା ପାଇଁ ଆମକୁ ଅଲଗା କାହାର ପରାମର୍ଶ ନବା ପାଇଁ ପଡ଼ୁଥିଲା ପରାମର୍ଶ ବିନା ଆମେ ତାର ସରଳୀକରଣ କରି ପାରୁନଥିଲୁ କି ଆମେ ତାକୁ ବୁଝି ପାରୁନଥିଲୁ ସେଇଥିପାଇଁ ଭୌତୁକ ପୁସ୍ତକ କାଗଜ ବହିକୁ ଆଜିର ଛୁଆମାନେ ପସନ୍ଦ କରୁନାହାଁନ୍ତି ସେମାନେ ଇଣ୍ଟରନେଟ୍ କି କମ୍ପୁଟର୍ରେ ପଢ଼ିବା ପାଇଁ ବେଶ୍ ପସନ୍ଦ କରୁଛନ୍ତି ଆଉ ଏଥିରେ ସେମାନେ ସହଜରେ ବିଭିନ୍ନ ଉପାୟରେ ନିଜର ସମସ୍ୟାର ସମାଧାନ କରିପାରୁଛନ୍ତି ଇଂରାଜୀରେ ଗୋଟେ କଠିନ ଶବ୍ଦ ଆସିଗଲା ବେଳକୁ ଆମେ ତାର କିଛି ଲେଖି ପାରୁନଥିଲୁ କି ତାକୁ ବୁଝି ପାରୁନଥିଲୁ ତାର ମିନିଂ କ'ଣ ସେଇଟା ଜାଣି ପାରୁନଥିଲୁ କିନ୍ତୁ ଇଣ୍ଟରନେଟ୍ କି କମ୍ପୁଟର୍ରେ ତାର ମିନିଂ ଆମେ ସହଜରେ ପାଇଯାଉଛୁ ତାକୁ କରିଦଉଛୁ ସେମିତି ଗଣିତରେ ବି ଆମେ ତାର ସୂତ୍ର ପାଉନଥିଲୁ କି ଆମକୁ କଷ୍ଟ ଲାଗୁଥିଲା ଏଥିରେ କିନ୍ତୁ କଷ୍ଟ ନାହିଁ କି ଆମେ ସହଜରେ କରିପାରୁଛୁ ସହଜରେ ବୁଝିପାରୁଛୁ ସହଜରେ ବୁଝିପାରିଲା ପରେ ଆମେ ତାକୁ ବଢ଼ିଆ